ଆମ ଅଞ୍ଚଳରେ କହିବାକୁ ଗଲେ ବହୁ ପର୍ଯ୍ୟଟକ ମାନେ ଆଦର୍ଶ ପରିଦର୍ଶନ କରିବାକୁ ଆସିଥାନ୍ତି ଜଣେ ପର୍ଯ୍ୟଟକ ଆସିଥାନ୍ତି ମାନେ ଗୋଟିଏ ଲୋକଙ୍କର ଖର୍ଚ୍ଚ ବା ସେଠାରେ ଖଣ୍ଡେ ହଜାର ଦୁଇ ହଜାର ଟଙ୍କା ଖର୍ଚ୍ଚ ହୁଏ ଏବଂ ଆମେ ସାଥିଙ୍କ ସହିତ ଯାଇଥାଉ ତେବେ ଆମେ ଜଣେ କୁ ଜଣଙ୍କୁ ହଜାର ବା ଦୁଇ ହଜାର ପନ୍ଦରଶହ ଲକେ ରଖିଥାଏ ବଟ୍ ମାତ୍ରକେ ଆଉ କେତେକ ଖର୍ଚ୍ଚାନ୍ତ ରହିଛି ଯାହାକି କହିବା ମଧ୍ୟ ଅସମ୍ଭବ ମଧ୍ୟ ଲାଗିଥାଏ ଯାହାକି ଖାଇବା ଖର୍ଚ୍ଚ ଏବଂ ରହିବା ଖର୍ଚ୍ଚ ଏବଂ ସ୍ଥାନର ଦୂରତ୍ୱ ଏବଂ ସ୍ୱତନ୍ତ୍ରତା ଖାଇବା ଖର୍ଚ୍ଚରେ ମଧ୍ୟ ଚାଉଳ ଟିକେ ଚିକେନ ଏବଂ ସେଥିରେ ଖର୍ଚ୍ଚ ମଧ୍ୟ ବହୁତ ହୋଇଥାଏ ଚାଉଳ ମଧ୍ୟ ରହି ଲାଗିଥାଏ ଏବଂ ଚାରି ଜଣଙ୍କୁ ତ ଲାଗିଥାଏ ଅନ୍ୟତ ଆଉ ଚିକେନରେ ମଧ୍ୟ ବହୁତ ଲାଗେ ଏହି ଗୁଡ଼ାକୁ ଖାଇବାରେ ଏବଂ ସ୍ଥାନର ଦୂରତ୍ୱ ଦର୍ଶନ କରିବାକୁ ହେଲେ ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ଖର୍ଚ୍ଚ ହୋଇଥାଏ ଏଥିରେ ବହୁତ ଖର୍ଚ୍ଚ ହୋଇଥାଏ ପାଖାପାଖି ଦୁଇ ହଜାରରୁୁ ପଚିଶ ଯାଏଁ ଖର୍ଚ୍ଚ ହୋଇଥାଏ ମୋର ମତରେ ଆଉ ସ୍ୱତନ୍ତ୍ରତାରେ ମଧ୍ୟ ହୋଇଥାଏ ଏବଂ ଜଣେ ଗଲେ ମଧ୍ୟ ହୋଇଥାଏ କିନ୍ତୁ ଯଦି ଆପଣ ଯଦି ଜଣେ ଯାଆନ୍ତି ତ ସେଠାରେ ଖର୍ଚ୍ଚ ତ ହୁଏ ଖଣ୍ଡେ ଆପଣ ଜଣେ ଗଲେ ମୋର ମତରେ ତାହା ଖର୍ଚ୍ଚ ହୁଏ ପାଖାପାଖି ଚାରିରୁ ପାଞ୍ଚ ହଜାର ଖର୍ଚ୍ଚ ହୁଏ ଏହା ମୋର ମତରେ ଆପଣଙ୍କ ମତରେ କ'ଣ ହୁଏ ମୋତେ କୁହନ୍ତୁ ଆଉ ଦୂରତ୍ୱ ମଧ୍ୟ ମାନେ ଦୂର କେତେ ଆପଣଙ୍କୁ ଆପଣ ଯେଉଁଠି ରହୁଛନ୍ତି ତାହାର ସ୍ଥାନ ଦେଖେଇକି ଆପଣ କେତେ ଦୂର ଯାଉଛନ୍ତି ତାହା ମଧ୍ୟ ଇମ୍ପୋଟେଣ୍ଟ କରିଥାଏ ଏବଂ ଖାଇବା ସ୍ୱତନ୍ତ୍ରତା ଏହା ହିଁ ମୋର କହିବାର ଏତେ ବହୁତ ଅଞ୍ଚଳରେ ଯିବାର ଦୂରତ୍ୱ ଯେତେ ଦୂର ଆପଣ ଯିବେ ସେତି ହିଁ ଆପଣ ଖର୍ଚ୍ଚ କରିବେ